ହ୍ୟାଲୋ ହଁ ଭୁବନ ଯସ୍ମିନ ହୋଟେଲରୁ କହିଥିଲେ କି ଆଛା ହଁ ଯେଉଁ ମୁଁ ଏବେ ରାମ ଷ୍ଟୋରରୁ କହୁଥିଲି ମୁଁ ଯେଉଁ ଅର୍ଡ଼ର ବର୍ତ୍ତମାନ ଥିଲା ମୋର ଦେଇଥିଲି ଏଥିରେ କିଛି ଜିନିଷ ମୁଁ ଛାଡ଼ି ଯାଇଛି ସେ ଯେଉଁ ଥିଲା ମୋର ଅର୍ଡ଼ର କ'ଣ କି ମାଛ ଭାତ ମାଂସ ଗୋଟିଏ ଥିଲା ଡାଲି ହଁ ସେଥିରେ ଆଉ ଦୁଇ ତିନିଟା ଜିନଷ ଟିକିଏ ଆଡ଼ କରି ଦିଅନ୍ତୁ ହଁ ହେଉଛି ପନୀର ଗୋଟିଏ ପ୍ଲେଟ ଦେବେ ଆଉ ରୁଟି ଛଅଟା ଦେବେ ହଁ ଥମସପ ବୋତଲ ଦୁଇ ଲିଟରିଆ ଗୋଟିଏ ଦେବେ ହଁ ଆଉ ଖାଦ୍ୟ ଯେମିତି ଟିକିଏ ଭଲ ପ୍ୟାକିଂ କରିବେ ଆଉ ଟିକିଏ ଗରମ ରଗମ ଥିବ ଆଉ ହଁ ଯେଉଁ ପିଲାକୁ ପଠେଇବେ ଆଉ ହଁ ପାଣି ବି ଦେଇଥିବେ ଚାରିଟା ପାଣି ବୋତଲ ହଁ ହଁ ଆଉ ଥମସପ୍ ଦୁଇ ଲିଟରିଆ ଗୋଟିଏ ବୋତଲ ଦେବେ ଆଉ ପ୍ୟାକିଂ ଟିକିଏ ଭଲରେ କରିବେ ଜିନିଷ ଗରମ ଗରମ ଥିବା ଦରକାର ଆଉ ଆଉ ପିଲା ଯେଉଁ ଆସିବ ସେ ବିଲ ତା ହାତରେ ମୁଁ ପେମେଂଟ ଦେଇ ଦେବି ଆଉ ଆଜ୍ଞା